ଆମର୍ ଏରିଆରେ ଯେନ୍ଟା ଏବେ ବି ଜେ ଡ଼ି ବି ଜେ ପି କଂଗ୍ରେସ୍ ଆର୍ କିଛି ଯେନ୍ଟା ଲୋକାଲ୍ ପାର୍ଟି ଅଛନ୍ ଯେନ୍କି ଆମେ ସାନ୍ ବେଲ୍ନୁ ଦେଖୁଚୁଁ ଯେନ୍ତା କି ଆମର୍ ଏବେ ଅଛନ୍ ବି ଜେ ପି ଅଛନ୍ ଆରୁ କଂଗ୍ରେସ୍ ବି ଭଲ୍ କାମ୍ କରୁଥିଲେ ଆଗେ ଯେନ୍ଟା ଏବେ ଯେନ୍ ବି ଜେ ପି ଅଛନ୍ ସେ ଏବେ ବର୍ତ୍ତମାନ୍ ତ ଆମର୍ ସି ଏମ୍ ଅଛନ୍ ଆରୁ ଆମର୍ ଏରିଆରେ ଭଲ୍ ବହୁତ୍ କାମ୍ ଭଲ୍ସେ କଲେନେ ରାସ୍ତା ପାଣି ଫାଣି ସବୁ ସୁବିଧା ବି ଦେଲେ ଆରୁ ଇଲେକ୍ଟ୍ରିର ବି କିଛି ଅସୁବିଧା ନାଇଁ ଯେନ୍ କିଛି ବି ଅଫିସିଆଲ୍ ପ୍ରୋବଲେମ୍ ଥିଲେ ବି ଠିକ୍ କରି ଦଉଛନ୍ ଯେନ୍କି ଏବେ ଆମର୍ ଏମ୍ ଏଲ୍ ଏ ଯେନ୍ ଅଛନ୍ ଭୂପିନ୍ଦର୍ ସିଂ ଆଜ୍ଞା ଯେନ୍ ସେ ବି ବହୁତ୍ ଭଲ୍ ଲୋକ୍ ଗୁଟେ କିଛି ବି ପ୍ରୋବଲେମ୍ ଆମର୍ ସ୍କୁଲ୍ରେ ହୋଉ କି ପଞ୍ଚାୟତ୍ରେ ହୋଉ ଜାଣା ହେଲେ ବି ସଲ୍ଭ କର୍ସନ୍ ଆଉ ଆମେ ଯେନ୍ଟା ଖେଲା ଖୁଲି କଲେ ବି ଯେନ୍ଟା ଗେଷ୍ଟ୍ ହିସାବ୍ରେ ଡାକ୍ଲେ ବି ଆସିକିନା ସେ ଲୋକ୍ ବଢ଼ିଆ ଉତ୍ସବ୍ ଟା ଦେଇକିନା ଯାଏସନ୍ ଆଗ୍ରହ ତ ବି ଭଲ୍ କର୍ସନ୍ ଆରୁ